ହଁ ମୁଁ ପାଞ୍ଚଟି ଆନ୍ତର୍ଜାତିକ ସହରର ନାମ କହିପାରିବି ଏ ପ୍ରଥମଟି ହେଲା ଦୁବାଇ ଦ୍ୱିତୀୟଟି ହେଲା ଫ୍ରାନ୍ସ ତୃତୀୟଟି ହଙ୍କକଙ୍ଗ ଚତୁର୍ଥଟି ସ୍ପେନ୍ ପଞ୍ଚମଟି ସିଙ୍ଗାପୁର